ବଙ୍ଗାଳୀ ହେଉଛି ଓଡ଼ିଆର ମିଶ୍ରିତ ଭାଷା ଯେହେତୁ ଆମେ ଓଡ଼ିଆ ଆମର ମାତୃଭାଷା ହେଉଛି ଆମ୍ ଓଡ଼ିଆ ଆମେ ଓଡ଼ିଆରେ ପଢ଼ିଛୁ ଏବଂ ଓଡ଼ିଆ ଆମର ଭାଷା ଆମେ ଓଡ଼ିଆକୁ ଖୁବ ସୁନ୍ଦର ଭାବରେ କହିଥାଉ ଏବଂ ବୁଝେଇ ପାରିଥାଉ ଯେହେତୁ ଆମ୍ ଆମେ ଯଦି କୌଣସି ଅନ୍ୟ ଜାଗାକୁ ଯାଇଥାଉ ସେଇଠି ଓଡ଼ିଆ ଆଉ ନଥାଏ ଅନ୍ୟ କିଛି ଭାଷା ଥାଏ ଯେହେତୁ ଓଡ଼ିଆର ମିଶ୍ରିତ ଭାଷା ବଙ୍ଗାଳୀ ସେମାନେ ଯଦି ସେଇଠି ବଙ୍ଗାଳୀରେ କଥାବାର୍ତ୍ତା ହୋଇଥାନ୍ତି ତେବେ ଆମେ ତାଙ୍କ ଆମେ ତାଙ୍କ ସହ କିଛିଟା ଓଡ଼ିଆ ଭାଷାରେ କଥା ହେଇଥାଉ ଏବଂ ବଙ୍ଗାଳୀ ଭାଷାରେ ମଧ୍ୟ କଥା ହେଇପାରିଥାଉ ଯେହେତୁ ଓଡ଼ିଆଟା ବଙ୍ଗାଳୀ ଭାଷାରୁ ଆସିଛି ଆଉ ହେଲା ହିନ୍ଦୀ ହିନ୍ଦୀ ମଧ୍ୟ ସବୁ ଲୋକ ଓଡ଼ିଆ କି ବଙ୍ଗାଳୀ ଜାଣିନଥାନ୍ତି କିଛି ଲୋକ ମଧ୍ୟ ହିନ୍ଦୀ ବି ଜାଣିଥାନ୍ତି ସେହି ଜାଣିଥାନ୍ତି ଆମେ ବି ଆମେ ବି ଓଡ଼ିଆ ସହିତ ଆଉ କିଛି ଭାଷା ଜାଣିବା ଦରକାର ଯେମିତି ଅନ୍ୟାନ ଜାଗାରେ ସବୁ ଜାଗାରେ ସମସ୍ତଙ୍କର ଭାଷା ଅଲଗା ତେଣୁ କିସ କିଛି ଭାଷା ଜାଣିଥିଲେ ତୁମେ ଅନ୍ୟ ଜାଗାକୁ ଗଲେ ସେ ତାଙ୍କ ସହ କଥାବାର୍ତ୍ତା ହେଇପାରିବ ଯେମିତି କି ହିନ୍ଦୀ ଆମେ ଯଦି ହିନ୍ଦୀ ଜାଣିଥିବା ତା'ହେଲେ ତାଙ୍କ ସହ ହିନ୍ଦୀରେ କଥା ହେଇପାରିବା ଯେହେତୁ ସିଏ ଓଡ଼ିଆ ଜାଣିନଥିବେ ହିନ୍ଦୀ ଆମେ ନ କଥା ହେଲେ ସିଏ ଆମ କଥା ବୁଝିପାରିବେ ନାହିଁ ତେଣୁ ଆମେ ସବୁ ଭାଷା ଶିଖିବା ଆବଶ୍ୟକ କିନ୍ତୁ ଓଡ଼ିଆ ଭାଷା ଆମର ମାତୃଭାଷା ଏହାକୁ ବେଶି ଗୁରୁତ୍ୱ ଦେବା ଉଚିତ କାହିଁକି ନା ଏହାର ଯେମିତି ମା ତ୍ରା ସବୁ ଅଛି ଆଉ କୌଣସି ଭାଷାରେ ନାହିଁ ତେଣୁ ଆମେ ଓଡ଼ିଆ ମାତୃଭାଷା ଆମେ ତାକୁ ସବୁବେଳେ ଆଗରେ ରଖିବା ଉଚିତ୍ ତା'ପରେ ଯେଉଁ ଭାଷା ମନେ ରଖିବା ଉଚିତ୍